ଆମଙ୍କର ପ୍ରିୟ ଘୋଡ଼ା ହଉଛି ମାନେ ମୋର ହିସାବରେ ମୋ ପ୍ରିୟ ଘୋଡ଼ା ହଉଛି ସ୍ପିଟି ଓ ମାରବାରେ ହେଲା ଆଉ ବର୍ତ୍ତମାନ ଦୁଇଟା ବି ଯଦି କୁହାଯିବ ମୋର ହଉଛି ସ୍ପିଟି ହଉଛି ସବୁଠୁ ମାନେ ପସନ୍ଦିତା ଘୋଡ଼ା କାହିଁକିନା ତାର ବ୍ରିଡ଼ ବହୁତ ଭଲ ଥାଏ ବରଂ ଖାଇବା ବି ସେ ମାନେ ଲିମିଟରେ ଖାଏ ଆଉ ଭଲମ ଖାଇବା ଯେମିତି ଖଟିବ ସେମିତି ସେ ଖରା ଖାଇପାରେ ବର୍ଷା ଖାଇପାରେ ମାଟ ମାଟି ଖାଇପାରେ ସବୁ କ୍ଷେତ୍ରରେ ଚାଲିପାରେ ଆଉ ଇଞ୍ଜୁରୀ ବି ବହୁତ ଶୀଘ୍ର ହୁଏ ନା ଆଉ ତାଙ୍କର ଗ୍ରୋଥ ବି ଭଲ ରୁହେ ହାଇଟ୍ ବି ବଡ଼ ବଡ଼ ହୁଅନ୍ତି ଦେଖିବାକୁ ବଡ଼ ବଡ଼ ଦେଖାଯାଆନ୍ତି ଆଉ କାହାକୁ ମାରାମାରି କରନ୍ତିନି ଏଗ୍ରେସିଭ୍ ନଥାନ୍ତି ସେଥିପାଇଁ ସ୍ପିଟି ଘୋଡ଼ା ସବୁ ଭଲ ଆଉ ଲୋକ ବି ବହୁତ କେରି କରନ୍ତି ସ୍ପିଟି ଘୋଡ଼ା କାହିଁକିନା ତାର ଲୋ ମେଣ୍ଟେନେନ୍ସ ଆଉ ଭଲ ପରଫର୍ମାନ୍ସ ପାଇଁ ତାକୁ ସ୍ପିଟି ମାନେ ସ୍ପିଟି ଘୋଡ଼ାଟାକୁ ନିଅନ୍ତି ଆଉ ତାର ଖାଦ୍ୟପେୟ ବି ଏମିତି ସେମିତି ଭଲ ମୁ ବି ଯେଉଁଠି ଗଲେ ଏମତି ସ୍ପିଟି ଘୋଡ଼ାକୁ ନେଇକି ଯାଏ ତା'ପରେ ବସିକରି ମୋ ଷ୍ଟାଇଲରେ ଯାଏ ତାପରେ ଏମିତି ସେମିତି ବୁଲାବୁଲି କରେ ସେମିତି ସେ ଟାଇପର ସ୍ପିଟି ଘୋଡ଼ଟା ହଉଛି ମାନେ ସବୁଠୁ ଲୋ ମେଣ୍ଟେନାନ୍ସ ଘୋଡ଼ା ବୋଲି ତାକୁ ସବୁ ଲୋକ ପସନ୍ଦିତା କରନ୍ତି ଆଉ ସ୍ପିଟି ଘୋଡ଼ାର ଆଉ ଗୋଟେ ଖାସ ଜିନିଷ ହେଲା ତା ଚମ ତା ଚମ ଯେଉଁଟା ବହୁତ ସାଇନି ଥାଏ ଖରା ଭରା ମାନେ ଏତେ ୱାସ ନକଲେ ବି ସେ ଚଳେ ଆଉ ପାଣି ଖାଇଲେ ବି ତା ଦେହରେ ଲାଗେନି ଏତେ ସେଥିପାଇଁ ସ୍ପିଟି ଘୋଡ଼ାଟା ସବୁ ପସନ୍ଦିତା କରନ୍ତି ଆଉ